ଆଗରୁ ସବୁ ଲୋକମାନେ ହଳ ଲଙ୍ଗଳରେ କରୁଥିଲେ ଚାଷ ଏବେ ତ ସବୁ ପ୍ରକାରର ଗାଡ଼ି ବାହାରି ଗଲାଣି ସବୁ କାମ ତ ଗାଡ଼ି କରୁଛି ଗାଡ଼ିରେ ବି ଚାଷ ହେଉଛି ହଳ ଏଇ ଯେଉଁ ହଳ ହେଉଛି ଧାନ ଫାନ ବି କଟା ହେଉଛି ସବୁ ପ୍ରକାର ସରକାର ବହୁତ ଉନ୍ନତି କରିଛନ୍ତି ସବୁ ପ୍ରକାର ମେସିନ୍ ବାହାର କରିକି ଏବେ କପା ପାଇଁ କରିଛନ୍ତି କପା ଇଏ କରିକି ସଫା ଆମେ କପା ଇଏ କରିକି ପଠାଇବା ପାଇଁ ସବୁ ପ୍ରକାର କରିବୁ କପା ଇଏ